ପୁରୀ ଜିଲ୍ଲାରେ ମୁଖ୍ୟତଃ ହିନ୍ଦୁମାନେ ବେଶି ବସବାସ କରନ୍ତି ଏବଂ ହିନ୍ଦୁମାନଙ୍କର ମୁଖ୍ୟ ଆରାଧ୍ୟ ଦେବତା ଜଗନ୍ନାଥ ପୁରୀରେ ଅବସ୍ଥିତ ଥିବାରୁ ତ ପୁରୀରେ ବେଶି ଓଡ଼ିଆ ପର୍ବ ଗୁଡ଼ିକ ଧୁମଧାମ୍ର ସହ ପାଳନ କରାଯାଇଥାଏ ଯେହେତୁ ଆମେ ଓଡ଼ିଆ ଆମର ବାର ମାସରେ ତେର ପର୍ବ ଏବଂ ସବୁ ପର୍ବ ଗୁଡ଼ିକ ଆମେ ବହୁ ଧୁମଧାମ୍ର ସହିତ ପାଳନ କରିଥାଉ ଓ ରୀତିନୀତିର ସହିତ ପାଳନ କରିଥାଉ ଯେପରିକି ଆମର ମାଘ ମେଳା ଓ ବୋଇତ ବନ୍ଦାଣ ଉତ୍ସବ ଚନ୍ଦନ ଯାତ୍ରା ଏବଂ ମହା ଶିବରାତ୍ରି ଏହି ପର୍ବ ଗୁଡ଼ିକୁ ଆମ ଓଡ଼ିଆ ମାନେ ବହୁତ ଧୁମଧାମ୍ର ସହ ପାଳନ କରିଥାନ୍ତି ଜାଗର ଦିନ ଶିବ ମନ୍ଦିରର ଦର୍ଶନ କରିବା ସହିତ ନିଜ ଦାଣ୍ଡରେ ଦୀପ ଜାଳି ଆଲୋକିତ କରିଥାନ୍ତି